ଭାଇନା ଆଉ ଆପଣଙ୍କୁ ଯେ ଜିନିଷ ମାନେ ବିରିୟାନୀ ଅର୍ଡ଼ର୍ କରାହେଇଥିଲା ଆଉ ତା ସାଙ୍ଗକୁ ଆମକୁ ଆଉ ହେଉଛି ଆଇସ୍କ୍ରିମ୍ କେକ୍ ହାଲୁଆ ଏଇ ଜିନିଷ ଏକା ତା ସାଙ୍ଗରେ ଏଡ଼୍ କରି ଆମକୁ ମିଳି ମାନେ ମିଳିଥାନ୍ତା କି ମାନେ ଯଦିଓ ତୁମର ସେଇ ଚିକେନ୍ ସାଙ୍ଗରେ ଏଇ ଜିନିଷ କାକୁ ମିଳିଥାନ୍ତା ତାହେଲେ ବହୁତ ଭଲ ହୁଅନ୍ତା